ମାଛ ଧରିବା ସମୟରେ ଆମେ ଅନେକ କୌଶଳ ବ୍ୟବହାର କରିଥାଉଁ ଯେମିତିକି ମାଛ ଧରିବା ପାଇଁ ଅନେକ ପ୍ରକାର ଜାଲ ଗୁଲି ଜାଲ ଖାଡ଼ି ଜାଲ ମଶାରୀ ଜାଲ ବ୍ୟବହାର କରିଥାଉଁ ଏବଂ ମାଛ ଧରିଯିବା ପୂର୍ବରୁ ଆମେ ଗୋଟିଏ ପ୍ରସ୍ତୁତି କରିଥାଉଁ ଯେମିତିକି ଅନେକ ଲୋକ ସାଙ୍ଗରେ ମିଶି ମାଛ ଧରିବା ମାଛ ମାରିବାର ପୂର୍ବଦିନରୁ ଆମେ ସମସ୍ତେ ସମୁଦ୍ର ବା ନଦୀକୁ ଯାଇ ପ୍ରଥମେ ଦେଖି ଯାଉଥାଉ ଯେ କେଉଁ ଜାଗାରେ କେମିତି ମାଛ ଅଛି ତା' ପରଦିନ ଆମେ ସମସ୍ତେ ମିଶିକି ନିଜ ନିଜ ଖାଇବା ପାଇଁ ଖାଦ୍ୟ ଯେମିତିକି ପଖାଳ ଭାତ ନେଇକି ଯାଇଥାଉଁ ଏବଂ ନିଜ ସାଥିରେ ପାଣି ବୋତଲ ମଧ୍ୟ ନେଇଥାଉଁ ଓ ମାଛ ଧରିବାକୁ ଯିବାପାଇଁ ଅନେକ ପ୍ରକାର ପ୍ରସ୍ତୁତ କରି ରହିଥାଉ ଜାଲମାନଙ୍କୁ ସାଥିରେ ନେଇଥାଉଁ ଓ ସେହି ସମୁଦ୍ର ବା ନଦୀକୁ ଆମେ ମାଛ ଧରିବା ପାଇଁ ଯାଇଥାଉଁ ସେଠିକି ଯାଇ ଆମେ କିଛି ମାଛ ଧରି ସାଥିରେ ମାଛ ଧରି ସାରିଲା ପରେ ତାକୁ ଗୋଟିଏ ରାକେଟରେ ଭରିଥାଉଁ ଓ ଜଲମାନଙ୍କୁ ସଜାଡ଼ି ଆଣିଥାଉ ଏବଂ ସମୁଦ୍ର ବା ନଦୀରେ ଛଅ ଘଣ୍ଟାରୁ ସାତ ଘଣ୍ଟା ରହିଥାଉଁ ଯାହାଫଳରେ ଆମକୁ ଅଧିକ ବିରକ୍ତି ଲାଗିଥାଏ ଓ ଅଳସୁଆ ମଧ୍ୟ ଲାଗିଥାଏ ସେଥିପାଇଁ ଆମେ ଅନେକ ଗୀତ ଗାଇଥାଉଁ ଯେମିତିକି ସମ୍ବଲପୁରୀ ଗୀତ